ଯେପରି ହିସାବରେ ଆଜିକାଲି ଆମର ବୃକ୍ଷ କଟା ଚାଲିଛେ ଯେପରି ହିସାବରେ ଜଙ୍ଗଲର କ୍ଷୟକ୍ଷତି ଚାଲିଛେ ତ ସେଇଥିର୍ ଲାଗି ବୋଲିକିରି ଠିକ୍ ସମୟରେ ବର୍ଷା ହେଇନାଇ ପାର୍ବାର୍ ଅଧିକ ମାତ୍ରାରେ ଖରା ହେଇଯାଉଛେ ଯେନ୍ ଟାଇମ୍ରେ ବର୍ଷା ବର୍ଷା ନାଇଁ ହେବାର୍ ଯେନ୍ ଟାଇମ୍ରେ ଦର୍କାର୍ ନାହିଁ ସେ ଟାଇମ୍ରେ ବି ବର୍ଷା ହେଇଯାଉଛେ ତ ସେଥିରେ ଚାଷ ଉପ୍ରେ ବି ପ୍ରଭାବ୍ ପଡ଼ୁଛେ ପରିବେଶ୍ ଉପ୍ରେ ବି ପ୍ରଭାବ୍ ପଡ଼ୁଛେ ସେଥିର୍ଲାଗି ଆମେମାନେ ସମସ୍ତେ ଟିକେ ସଚେତନ୍ ହେବା ମଣିଷ ଯଦି ସଚେତନ ନାଇଁ ହେଲା ଆମେମାନେ ଯଦି ସଚେତନ ନାଇଁ ହେଲା ତ ସେ ଜିନିଷ୍ଟା ପ୍ରାକୃତିକ ଜିନିଷ କେତେବେଲେ ନିୟନ୍ତ୍ରଣରେ ନାଇଁ ରହେ ତ ମୁଖ୍ୟ ଜିନିଷ୍ ହେଲା ଆମେ ବୃକ୍ଷରୋପଣ ହେଲା ପରିବେଶ କିପରି ଭାବରେ ସଫା ସୁୁତର୍ ରହେବା ସେଇ ହିସାବ୍ରେ ଯଦି ଆମେ ଧ୍ୟାନ୍ ଦେମା ତ ଠିକ୍ ସମୟରେ ବର୍ଷା ପାଇପାର୍ମା ଠିକ୍ ହିସାବ୍ରେ ଖରା ଟାଇମ୍ରେ ବି ଠିକ୍ ହିସାବ୍ରେ ଖରା ଦରକାର୍ କାଁ କରି ବେଲେ ବର୍ଷା ଖରା ଶୀତ ମଣିଷ ଜୀବନରେ ଜରୁରୀ ଆଏ ତ ସେଥିର୍ଲାଗି ସବୁ ଜିନିଷ୍ ନିୟନ୍ତ୍ରଣ୍ ଯଦି ତାହା ନିୟନ୍ତ୍ରଣ୍ ହିସାବ୍ରେ ଯଦି ଚଲ୍ମା ତ ପ୍ରାକୃତିକ ଜିନିଷ ଗୁଡ଼ିକ ଯଦି ମୂର୍ତ୍ତିକା କ୍ଷୟ ହେଲା ପରିବେଶ ପ୍ରଦୂଷଣ ହେଲା ଜଙ୍ଗଲ ଯେପରି କାଟିଛନ୍ ସେ ଜିନିଷ୍ଗୁଡ଼ିକ ଯଦି ଆମେ ବିରୋଧ୍ କର୍ମା ତ ଠିକ୍ ସମୟରେ ବର୍ଷା ଠିକ୍ ସମୟରେ ଖରା ଠିକ୍ ସମୟରେ ଶୀତ ଠିକ୍ ସମୟରେ ହି ଆମେ ପାଇପାର୍ମା